ପାଠ ପଢ଼ିଲା ବେଳେ ଆମ ତ ହିଷ୍ଟରୀ ମାନେ ହିଷ୍ଟରୀ ଭଲ ଲାଗେ ଆଗ ଅନ୍ୟ ବୀର ପୁରୁଷ ମାନେ କେମତି ଆମକୁ ଦେଶର ଆଜାଦ୍ କରିଥିଲେ ସେମାନେ କେମତି ଲଢ଼ିଥିଲେ ନିଜ ଦେଶ ପ୍ରତି କେମତି ରହିଥିଲେ ଆହ୍ବାନ ଉଠାଇଥିଲେ କେମତି ତାଙ୍କ ସହିତ ଲଢ଼ିକି ମାନେ କେମତି ସହୀଦ ହୋଇଥିଲେ ତାଙ୍କ ବିଷୟରେ ଜାଣିବାକୁ ମାନେ ବହୁତ ଭଲ ଲାଗେ ସେଥିପାଇଁ ହିଷ୍ଟରୀ ପାଠ ପଢ଼ିବାକୁ ମୋତେ ବି ଭଲ ଲାଗେ ଆଉ ଏମତି ସମସ୍ତଙ୍କୁ ବି ଭଲ ଲାଗିଥାଏ ହିଷ୍ଟରୀରେ ଆମର କଟିଯାଇଥିବା ଦିନ ଗୁଡିକ ଯା ସବୁ ଦେଶ ପାଇଁ ଯିଏ କରିଛନ୍ତି ତାହା ହିଁ ହିଷ୍ଟରୀରେ ସବୁ ଲେଖା ଅଛି